ଓଡ଼ିଶାର ରାଜନୀତି ରାଜନୈତିକ ଦଳ କି ଏ ରାଜନୈତିକ ନାଗରିକମାନେ ଭାଷାଗତ ବିଦ୍ଧି ଦେଖିବା ଦରକାର ଯେଉଁ ଅଞ୍ଚଲରେ ଯେଉଁ ଭାଷା ଚାଲୁଛି ଯେଉଁ ଅଞ୍ଚଲରେ ଯେଉଁ ଏଇ ଚାଲୁଛି ଦେଖନ୍ତୁ ଯେମିତି ଆମର ଭାଷା ହେଉଛି ଆମର ଲୋକାଲ୍ ଲାଙ୍ଗୁଏଜ୍ ହେଉଛି ଦେଶୀଆ ତ ଲୋକଲ୍ ଲାଙ୍ଗୁଏଜ୍ ପାଇଁ କିଛି ଇମ୍ପ୍ରୁଭ୍ମେଣ୍ଟ୍ ଆମର କିଛି ଇ ଦେଖିବା ଦରକାର ବହୁତ ବହୁତ ଜାଗାରେ ତାଙ୍କର ନୀତି ତାଙ୍କର ସାଂସ୍କୃତିକ ତାଙ୍କର ପ୍ରୋତ୍ସାହନ ତାଙ୍କ ବିବିଧତା ସବୁ ପଦକ୍ଷେପ ଅଛି ତ ସେ ପଦକ୍ଷେପ ନେବା ପାଇଁ ତ ଆମର ରାଜନୀତି ଦଳମାନଙ୍କୁ କି ଆମର ନେତାମାନଙ୍କୁ ଏସବୁ ଦେଖିବା ଟିକିଏ ଦରକାର ଆଉ ଆଦିବାସୀ ସାଂସ୍କୃତି ଯାହା ବି ଅଛି ଯେମିତିକି ଆମର ପୁଷ୍ ପରବ ଆମ୍ବ ପରବ କି ପରବ ସବୁ ପରବକୁ ଦେଖିବା ପାଇଁ ତାଙ୍କ ସହିତ କିଛି ମିଶିବା ପାଇଁ ତାଙ୍କର ସାଂସ୍କୃତିକ ପର୍ବ ମାନକୁ କେମିତି ପ୍ରୋତ୍ସାହନ କରିବା ପାଇଁ ତାଙ୍କୁ ବଜାୟ ରଖିବା ପାଇଁ ତାଙ୍କୁ ଜଣେ ପର୍ବକାଳୀ ଜାଗାରେ ସେଇଟା ଚଳାଇ ରଖିବେ ସେସବୁ ଦେଖିବା ପାଇଁ ଆମ ରାଜନୀତିକ ଦଳ କି ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ୍ ସେଇଟା ଦେଖିବା ନିହାତି ଦରକାର ଆଉ ସେଇଠିକୁ ରଖିିକରି ଆମର ପୋଷାଣକୁ ବଢ଼ାଇବା ପାଇଁ ଆଉ ସେ ପୋଷଣକୁ ବଢ଼ାଇ ବଢ଼ାଇ ଆମର ଏକ ନମ୍ବର୍ ଓଡ଼ିଶାକୁ ବନାଇବା ପାଇଁ ସେଇଟା ନିହାତି ଦରକାର ଆଶା କରୁଛି ଏଇଟା ମୋ ମୁଁ ମୋର ଏଇ ବ୍ୟକ୍ତିଗତ ଇଏ ଦେଇଛି ଏଇଟା ସମାଧାନ ହେବ ବୋଲି ମୁଁ ଆଶା କରୁଛି